ହଁ ମୁଁ ତ ମୁଁ ଯାଇଥିଲି ସ୍କୁଲ୍ରେ ଯେତେବେଳେ ପଢ଼ୁଥିଲି ମୋର ଥରେ ହୋଇଥିଲା ବ୍ଲକ୍ ସ୍ତରରେ ଗୋଟେ ପ୍ରତିଯୋଗିତା ହୋଇଥିଲା ଚିତ୍ରାଙ୍କନକୁ ନେଇକି ମୁଁ ସେଥିରେ ଫାଷ୍ଟ୍ ହେଇଥିଲି ତା'ପରେ ପୁଣି ଜିଲ୍ଲା ସ୍ତରକୁ ଯେତିକ ଏମିତି ବ୍ଲକ୍ ଅଛି ଆମ ଭଦ୍ରକ ଜିଲ୍ଲାରେ ଆସିଲେ ସବୁ ବ୍ଲକ୍ମାନଙ୍କରୁ ଯେଉଁମାନେ ଫାଷ୍ଟ୍ ହୋଇଥିଲେ ତା'ପରେ ଜିଲ୍ଲାରେ ଆମର ହୋଇଥିଲା ଜିଲ୍ଲା ସ୍ତରୀୟ ଗୋଟେ ହୋଇଥିଲା ତା'ପରେ ଜିଲ୍ଲା ସ୍ତରୀୟ ପରେ ପୁଣି ରାଜ୍ୟ ସ୍ତରୀୟ ହୋଇଥିଲା ଜିଲ୍ଲା ସ୍ତରୀୟରୁ ଆମ ଦଶ ଜଣଙ୍କୁ ବଛା ଯାଇଥିଲା ଆଉ ଦଶ ଜଣଙ୍କ ଭିତରୁ ଆମକୁ ସୁଯୋଗ ମିଳିଥିଲା ଯାଇକି ରାଜ୍ୟ ସ୍ତରରେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ତା' ଭିତରେ ମୁଁ ଯାଇଥିଲି କିନ୍ତୁ ରାଜ୍ୟ ସ୍ତରରେ ମୁଁ ପାଞ୍ଚ ନମ୍ବରରେ ପଳେଇ ଆସିଲି ଆଉ ତା'ପରେ ଆଗକୁ ଯାଇପାରିଲି ନାହିଁ କିନ୍ତୁ ଆମକୁ ସେଇଠି ବି ପୁରଷ୍କାର ମିଳିଥିଲା ସାର୍ଟିଫିକେଟ୍ ମିଳିଥିଲା ଏ ଅନୁଭୂତିଟି ବହୁତ ବହୁତ ଆନନ୍ଦଦାୟକ ଥିଲା କାହିଁକିନା ସାମାନ୍ୟ ଗୋଟେ ସ୍କୁଲ୍ରୁ ଛୋଟ ମାନେ କ'ଣ ଛୋଟ ସ୍କୁଲ୍ରୁ ଆସିକି ବ୍ଲକ୍ ସ୍ତରରେ ଫାଷ୍ଟ୍ ହେବା ତା'ପରେ ଜିଲ୍ଲା ସ୍ତରରେ ସିଲେକ୍ଟ୍ ହୋଇକି ରାଜ୍ୟ ସ୍ତରକୁ ଆସିବା ସବୁ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରୁ ସବୁ ଛୁଆ ଆସିଲେ ତାଙ୍କ ସହିତ କମ୍ପିଟିସନ୍ କରିବା ହାରିଗଲେ ହାରିଯିବ ବରଂ କିନ୍ତୁ ବହୁତ ଜିନିଷ ଶିଖିବାକୁ ମିଳେ ଯେଉଁ ପ୍ରତିଯୋଗିତାର ଅଂଶଗ୍ରହଣ କରିବାଟା ବଡ଼ କଥା ବହୁତ ଛୁଆଙ୍କ ସହିତ ମିଶିଲୁ ବହୁତ କଥା ଜାଣିବାକୁ ମଧ୍ୟ ପାଇଥିଲୁ